ଏ ପରିବାପତର ବୋଲେ ଏଇ ଯୋଉ ଭେଣ୍ଡି କାକୁଡ଼ି ତରଭୂଜ ଆଉ ପୋଇ ଏଇ ପରିବା ହେଇଛି ଆଉ

ଆଜ୍ଞା ବିକିରି ଟିକିରି ଏ ଚାଲିଛି ଏ ଆସିକି ଏ କିଛିଟା ଘରୁ ଆସିକି ନେଇଛନ୍ତି ଆଉ ବେପାରୀ ଆଉ ନହେଲେ ଆହୁରି ବହୁତ ରହୁଛି ପନିପରିବା ବଳୁଛି ତା'କୁ ନେଇ ନେଇକି କ'ଣ ମାର୍କେଟ୍ରେ କୋଉଠି ବିକିବାକୁ ପଡ଼ିବ କ'ଣ କେମିତି ଅଛି କେଜାଣି ମାର୍କେଟ୍ ବର୍ତ୍ତମାନ ପାଖରେ ହଁ ହୁଁ ବାଇଗଣ କୋଡ଼ିଏ ଟଙ୍କା ହଁ ବର୍ତ୍ତମାନ କୋଡ଼ିଏ ଟଙ୍କା ତ ଚାଲିଛି ଆଉ ତମର କେମିତି କ'ଣ ପରିପରିବା ପନିପରିବା କେମିତି କ'ଣ ହେଇଛି

ହଁ ଏଇ ପଚିଗଲାଣି କ'ଣ ଏଇ ଯୋଉ କୁଆ ପଥର ମଝିରେ ମଝିରେ ମାଡ଼ ହେଉଛି ଏହାଦ୍ୱାରା ତ ବେଶୀ ନଷ୍ଟ ହେଇଯାଉଛି ଆଉ ଦାଗ ହେଇଯାଉଛି ପନିପରିବାରେ ଆଉ ଲୋକ ଟିକେ ଆଗ୍ରହ କରୁନାହାନ୍ତି ଆଉ ହଁ ଆମ ହଁ ଆଚ୍ଛା ନେଇକି କୋଉଠି ଏ ଦେଖିବା ପାଖ ମାର୍କେଟ୍ରେ ଏ ନେଇକି ନହେଲେ ତା'କୁ ବିକିବାକୁ ପଡ଼ିବ ଆଉ

ହଁ ହଁ ହଁ ଆଉ ଚାଲ ନହେଲେ ଏକାଠି ନହେଲେ ନେଇକି କୋଉଠି ମାର୍କେଟ୍ରେ ନହେଲେ ବିକ୍ରି କରିବା ବ୍ୟବସ୍ଥା କରିିବା ଆଉ

ହଁ ଆମର ତ ସେମିତି ଇଏ ଅଛି ଏ ତରଭୂଜ କେତେ ଫଳିଛି ଫଳିଛି ଆଉ ବୋଇତାଳୁ ଅଛି ଆଉ ଭେଣ୍ଡି କିଛି ଅଛି ଆଉ ପୋଇ ବି ଅଛି ହଁ ଇଏ ତ ଏସବୁ ଅଛି ଅଧିକା ଅଧିକା କି ସବୁ କରାହେଇଛି ତ ଏଠୁ ତେଣୁ ତ ମାର୍କେଟ୍ରେ ସେଲ୍ ନହେଲେ ଇଏ ନେବାକୁ ପଡ଼ିବ ଆଉ ଲଙ୍କା ଖୁବ୍ କମ୍ ଲଗେଇଛୁ ବେଶୀ କିଛି ବେଶୀ ବାହରି ନାହିଁ କିନ୍ତୁ ଏଇ ଏଇ ପରିବା ଗୁଡ଼ା ଟିକେ ଅଧିକା ଅଛି ଏଇ ପୋଇ ଆଉ ଭେଣ୍ଡି ଇଏ ସବୁ ଅଧିକା ଅଛି ହଁ ନହେଲେ ଯାଇକି ଟିକେ ବୁଝିବା ଦେଖିବା କୋଉ ବେପାରୀ ବାଲା ସେ ଆସିକି ନେବେ ନହେଲେ ଏ ଗାଡ଼ି ନହେଲେ ଗାଡ଼ି କରିକି ନହେଲେ ତାକୁ ମାର୍କେଟ୍ ରେ ହେଲେ କୋଉ ବେପାରୀ ପାଖରେ ଯାଇ ଦେଇ ଦେଇକି ଆସିବାକୁ ପଡ଼ିବ ଆଉ କିଛି ନାହିଁ ସେ ନହେଲେ ଆଣିବ

ହଁ ହଁ ସେୟା କରିବା ତ ହଁ ସେୟା କରିବା

ହଁ ଆଉ ଏଇ କ'ଣ ଏଇ ଯେ ଯୋଉ ଭଲକି ସେଲ୍ ହେଇ ପାରେ କ'ଣ ନା ବାହାଘର ସିଜିନ୍ ଟା ଆସିଲାଣି ତେଣୁ କଲରା ଏ ସେଲ୍ ହେବ ଓ ହୋ ବୋଇତାଳୁ ହଁ ସେଇଟା ଯାହାକି ରହିବ ଆଉ ଅନ୍ୟ ଏଇ ପରିବାଟା ଆଉ ରହିବ କି ହଁ ଏଇଟା ଟମାଟୋ ଲାଗି ନାଇ ଯା ଟମାଟୋ ଲାଗି ନାଇ ହଁ ଟମାଟୋ ହେଲେ ବି ଭଲ ମାର୍କେଟ୍ ଟାଣୁଛି ଭଲ ଅଛି ଖାଲି ଏଗୁଡ଼ାକ ଲଗେଇଛ ଆଉ ହଉ ଦେଖିବା କ କ'ଣ ଏୟା ତ କରିବା ଆଉ ମୁଁ ଦେଖିଆ ବେପାରିଙ୍କ ଭଲ ବୁଝେ ଆଉ ସେ ଯଦି ହେବ ତମ ପାଖକୁ ନହେଲେ କହି ପଠେଇବି ସେ ଯିବେ ଏଇନା ଦେଖି ଯାଇକି ବୁଝିକି ଯାହା କରିବା ଆଉ ହଁ ହଁ ହଁ ହଁ ହଁ ଯୋଉଟା କହିଲୁ ଠିକ୍ କଥା ହଁ ନାଇ ନାଇ ନାଇ ନାଇ ସେଟା ସାଙ୍ଗ ହେଇକି ଗୋଟେ ଏଁ ଯାହାହେଲେ ଗୋଟେ ଛିଡ଼େଇବା ସେଇଠି ଦେବା ଆଉ

ହଁ ମୁଁ ଯା ଆଉ ଏ ଆଉ ମୁଁ ଯାଉଛି ଏଇଠି ସେ ପରିବା ଆଡ଼େ ଯାଇକି ଯିବ ମୁଁ ଯାଉଛି ମୁଁ ଯାଉଛୁ ସେ ଟିକେ ମାର୍କେଟ୍ ସେ ଯୋଉ ବଗିଚା ଆଡ଼େ ଆଉ ହଁ ହଁ ଛାଡ଼ି ଦେଲେଣି ପରା ନାଇ ଦେଇଛି ଚାରିକର ବାଡ଼ ବୁଝୁଛି ଯେ ପୁଣି ଯାହେଲେ ଟିକେ ଦେଖିବା ଦେଖାଚାହାଁ କରିବାକୁ ପଡ଼ିବ ନା ଆଉ ହଁ ଆମରି ଏଇ ଦେଇଛେ ତାର ବାଡ଼ ଦେଇଛେ ଆଉ ବନ୍ଧ ହେଲେ ଆଉ ମାନୁଛନ୍ତି କି ବାଡ଼କୁ ଆ ଯାହା ଟିକେ ଦେଖାଶୁଣା କରିବାକୁ ପଡ଼ିବ ଆଉ